ହ୍ୟାଲୋ ମ୍ୟାଡ଼ାମ୍ ପଟ୍ଟାମୁଣ୍ଡେଇରୁ କହୁଥିଲେ ଅନୁସୟା ମ୍ୟାଡ଼ାମ୍ ଆଜ୍ଞା ଯେଉଁ ମୁଁ ଗୋଟେ ଦୋକାନ କରିଥିଲି ଆମର ଟେସ୍ନାରୀର ଗୋଟେ ବଡ଼ ଦୋକାନଟେ ମାର୍କେଟ୍ ଉପରେ ମୁଁ ଏବେ କହୁଛି କି ଆମ ଏଇ ଗାଁରେ ଘର ପାଖରେ ଗୋଟେ କରିବି ବୋଲି ହେଲା ସେଇଠି ଭାଙ୍ଗି ଭଙ୍ଗାକି ପଳାଇ ଆସିଛି ଏଇଠି ଗୋଟେ କରିବେ ତ ଆପଣ ହୋଲ୍ସେଲର୍ ଡିଲର୍ରେ ଅଛନ୍ତି ଆମର କେଉଁଥିରେ କହିଲେ ଟେସ୍ନାରୀର ମୁଁ ଆପଣଙ୍କ ପାଖରୁ ଜିନିଷ ପତ୍ର ଆଣିକି ଏଇଠି କରିବି ବୋଲି ଭାବିଛି ଆପଣ କ'ଣ କେମିତି ଡ଼ିସ୍କାଉଣ୍ଟ୍ ଦେଉଛନ୍ତି ବାର ପର୍ସେଣ୍ଟ୍ ଆଉ ଭଲ ପ୍ରଡକ୍ଟ୍ ଟିକିଏ ମୋର ଦରକାର ଆଉ ଆଚ୍ଛା କସ୍ମେଟିକ୍ ଆଇଟମ୍ ଉପରେ କେତେ ପର୍ସେଣ୍ଟ୍ ଡ଼ିସ୍କାଉଣ୍ଟ୍ ଆଉ ଟେସ୍ନାରୀ ଉପରେ ବା କେତେ ଏଇ ଟେସ୍ନାରୀ ମାନେ ଆମର ଯୋଉ ଇମିଟେସନ୍ର ନେକ୍ଲେଶ୍ ହେଲା କି ଇୟରିଂ ହେଲା ୟା ଉପରେ କେତେ ଡିସ୍କାଉଣ୍ଟ୍ ଦେବେ ଦଶ ପର୍ସେଣ୍ଟ୍ ଆଉ ଭଲ ଭଲ ଜିନିଷ ମୋର ଦରକାର ଆଉ ଏଠିକୁ ଆଚ୍ଛା ଆପଣଙ୍କଠୁ ମୁଁ ସେଇଠୁ ଜିନିଷ ପତ୍ର ଆଣିଲେ ଆପଣଙ୍କର ଅସୁବିଧା ଅଛି କି ସେଇଠୁ ଲୋକଙ୍କ ଯିବା ଗାଡ଼ି ଫାଡ଼ିର ସୁବିଧା ଅଛି ସେ ସାହାଯ୍ୟରେ ଆଚ୍ଛା ଆଉ ଆଉ କିଛି ନାହିଁ କନ୍ସେସନ୍ ମୋ ପାଇଁ ଯଦି ମୁଁ ଏତେ ଜିନିଷ ଆଣିବି ଗୋଟେ ଦୋକାନର ସବୁ ଜିନିଷ ଆଣିବି ଡିସ୍କାଉଣ୍ଟ୍ ଆଚ୍ଛା ଆଉ କେବେ କେବେଠୁ ଦେବେ ଏଇ ଦୁଇ ତିନି ଦିନ ଭିତରେ ହୋଇପାରିବ ଆଚ୍ଛା ଆଉ ଆପଣଙ୍କ ଗାଡ଼ି ଭଡ଼ା ଚାର୍ଜ୍ ଆଚ୍ଛା ଆଉ କେଉଁ ସମୟରେ ପଠାଇବେ କେଉଁ ସମୟରେ ପଠାଇବେ ମୋ ଜିନିଷ ଆପଣଙ୍କ ଲୋକ ଭଲ ତ ବିଶ୍ଵସ୍ତ ତ ଆଚ୍ଛା ଆମର ଫ୍ରି ଆଇଟମ୍ ଫ୍ରି ଗିଫ୍ଟ୍ ଜିନିଷଗୁଡ଼ା ସବୁ ତାକୁ ଅଲଗା ପ୍ୟାକିଂ କରିଦେବେ ହଁ ଆଉ ଇଏ ସବୁ ଜିନିଷ ଆଉ ଆଉ ସମସ୍ତ ଜିନିଷ ତ କିଣିବୁ କିଣିଲା ପରେ କ'ଣ କେମିତି ଚାଲିଛି ପୁଣି ଆପଣଙ୍କୁ ଜଣାଇବୁ କଲ୍ କରିବି ଆଉ ଯେଉଁ ଦିନ ଜିନିଷ ମଗାଇବି ଆପଣଙ୍କୁ କଲ୍ କରିବି ଆଉ ଆଜ୍ଞା ଧନ୍ୟବାଦ